ବାଲେଶ୍ୱର ଜିଲ୍ଲାରେ ଚାଷ ତ ହୁଏ ବହୁତ ଚାଷ ହୁଏ କିନ୍ତୁ ଚାଉଳ ଚାଷ ଧାନ ଚାଷ କରାଯାଏ ସେଥୁରୁ ଆମେ ଚାଉଳ ବାହାର କରିଥାଉ ଯା ଚାଉଳ ବାହାର କଲେ ଚାଉଳ ଆମେ ଘରର ପ୍ରତିପୋଷଣ କରାଯାଏ ଆଉ ରହିଲା ଧାନ ଯାହା ରହିଲା ତାକୁ ଆମେ ବିକ୍ରୀ କରିଥାଉ ଖାଇବା ପାଇଁ କିଛି ଘରେ ରଖିଥାଉ ଆଉ ଆମେ ବିକ୍ରୀ କରିଦେଇଥାଉ ଆଉ ପରିବା ପରିବା ବି ସବୁ ପ୍ରକାର ପରିବା ଆମେ ଚାଷ କରିଥାଉ ଆମେ ଆମ ପରିବାର ପ୍ରତିପୋଷଣରେ ଖାଇବାରେ ଲଗାଉ ଆମେ ଖାଇବାରେ ଲଗେଇକି ଆଉ ଯାହା ଆମେ ଅମଳ କରୁ ଚାଷରୁ ତାକୁ ଆମେ ବିକ୍ରୀ କରି ଦେଇଥାଉ ସେଥିରୁ କିଛି ଆମେ ଅର୍ଥ ପଇସା ଅର୍ଥ ବା ଅର୍ଥ ପାଇଲେ ଆମେ ଆଉ କିଛି କାମରେ ଆମେ ଲଗାଇ ଥାଉ ତେଣୁ ଆମେ ଧାନ ଚାଉଳ କି ପରିବା ପରିପୋଷଣ କରି ଆମ ପରିବାର ବହୁତ ଖୁସିରେ ଆଉ ବହୁତ ଭଲରେ ମଧ୍ୟ ଚାଲିଛି ସମସ୍ତେ ଆମେ ବାଲେଶ୍ୱରରେ ବହୁତ ଭଲରେ ମଧ୍ୟ ଅଛନ୍ତି ପରିବାର ପରିପୋଷଣ କରିକି ଏପରି ଚାଉଳ ଚାଉଳ ଚା ପରିପୋଷଣ କରିକି ଚାଉଳର ଅମଳ କରିକି ଆମେ ବହୁତ କଷ୍ଟରେ ଚାଷ କରିଥାଉ ତା ମଧ୍ୟ ଅମଳ କରି ଘରର ପରିପୋଷଣ କରୁ ଖାଉ ଆଉ ପରିବାର ପରି ପରିବହନ ପରିପୋଷଣ କରୁ ଆଉ ପରିବା ପରିବାର ବହୁତ କିଛି ଚାଉଳ ପରିବାରରେ ପରିବା ପନିପରିବାରେ ଆଳୁ ବାଇଗଣ ବିଲାତି ସବୁ ପ୍ରକାର ଆମେ ଚାଷ କରିଥାଉ ତାହା ମଧ୍ୟ ଆମ ପରିବାରକୁ ବହୁତ ସାହାଯ୍ୟ କରେ ଆମେ ପରିବାର ପ ପରିପୋଷଣ କରିଥାଉ ଆଉ ତାକୁ ମଧ୍ୟ କିଛି ବିକ୍ରୟ ବି କରିଥାଉ ପରିବାର ଏମିତି ଆମର ସୁଖ ଶାନ୍ତିରେ ଖୁସିରେ ମଧ୍ୟ ଚାଲିଥାଏ ପ୍ରଭୁଙ୍କ ଦୟାରୁ ସବୁ କିଛି ଭଲରେ ଚାଲିଛି ବାଲେଶ୍ୱର ଜିଲ୍ଲାରେ ଏମିତି ଆମେ ଚାଷ କରିଥାଉ ଆଉ ଚାଲିଥାଏ